ଆମର ଅଞ୍ଚଳରେ ଖାସ କରି ଚଟିଆ କାଉ ତାପରେ ବାଦୁଡ଼ି ତାପରେ ଆମର ଗୁଣ୍ଡୁରୁଛେରେ ତାପରେ ଆମର ବଘ୍ ତାର୍ ପରେ ମିଟୁ ତାପରେ ମାନେ ସୁଇଚରେ ଛୋଟ ଛୋଟ ଚେରେ ତାର୍ ପରେ ଆମର ବହୁତ ପ୍ରକାର ପକ୍ଷୀ ଗୁଡ଼ାକ ଦେଖବାକେ ମିଲୁଛେ ପାରା ଗୁଡ଼ାକ ଦିଶି ପରୁଆମାନେ